ଏହି ଅଞ୍ଚଳରେ ତ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳେ ଯେମିତିକି ପାରା ବାଇଚଢ଼େଇ ହଳଦୀ ବସନ୍ତ ପେଚା

କାଠହଣା ଚଢ଼େଇ ଚିଲ ସବୁ ଆମକୁ ବହୁତ ଜିନିଷ ଦେଖିବାକୁ ପଡ଼େ କିନ୍ତୁ ମୋର ସେଥିରୁ ପ୍ରିୟ ପକ୍ଷୀଟା ହେଉଛି ମୋତେ ଶୁଆ ବହୁତ ଭଲ ଲାଗେ ବାରମାସି ଚଢ଼େଇ ଦେଖିବାକୁ ମିଳୁଛି ମୟୁର ଏସବୁ ଜିନିଷ ଏଇସବୁ ପକ୍ଷୀ ବିଭିନ୍ନ ପ୍ରକାର ପାରାମାନେ ବି ଦେଖିବାକୁ ମିଳୁଛନ୍ତି ଆଉ ବିଭିନ୍ନ ପ୍ରକାର ଚଢ଼େଇ ସବୁ ମିଳୁଛନ୍ତି